ମୁଁ ଯେତେବେଳେ ବାହାରକୁ ଯାଏ ସେତେବେଳେ ମୋ ଘରେ ମୋ ସ୍ୱାମୀ ଅଛି ତାକୁ ମୁଁ ବାରମ୍ବାର ବୁଝାଇକି କହିକି ଯାଏ ଦେଖ ମୁଁ ଟିକେ ବାହାରକୁ ଯାଉଛି ମୋର ଆସିବାକୁ ଗୋଟେ ପାଞ୍ଚ ଦିନକୁ ଛଅ ଦିନ ଲାଗିବ ତୁମେ ମୋ ଗଛକୁ ଟିକେ ଧ୍ୟାନ ଦେବ ସକାଳ ଉପରଓଳି ଟିକେ ପାଣି ଦେବ ଯେମିତି ଗାଈ ଛେଳି ଯେମିତି ନଖାଇବ ଏ ଆଉ ଆମ ଘରେ ପିଲାମାନେ ଅଛନ୍ତି ପିଲାମାନଙ୍କୁ ମଧ୍ୟ ମୁଁ କହିକି ଯାଉଛି ତାଙ୍କୁ ମୋ ଗଛ ଯତ୍ନ ରଖିବା ପାଇଁ ତାଙ୍କୁ ମଧ୍ୟ ମୁଁ ମୋ ପିଲାମାନଙ୍କୁ ମଧ୍ୟ ପଇସାପତ୍ର ଦେଇକିନା ତାଙ୍କୁ ମନ ଖୁସି କରିବା ପାଇଁ ତାଙ୍କୁ ପଇସାପତ୍ର ଦେଇକିନା ମୁଁ ବାହାରକୁ ଯାଉଛି ମୋ ସ୍ୱାମୀଙ୍କୁ ମୁଁ ବାରମ୍ବାର କହୁଛି ଯେ ମୋ ଗଛ ଯେମିତି ଖରାପ ନ ହୁଏ ତୁମେ ଟିକ ଧ୍ୟାନ ଦେବ ଆଉ ସେ ତାଙ୍କେ ସେମିତି ଧ୍ୟାନ ଦିଅନ୍ତି ଆଉ ମୁଁ ବାହାରେ ବସିକି ତାଙ୍କୁ ଫୋନ୍ କରିକି ବାରମ୍ବାର ସେ ଗଛଲତା ପଚାରୁଛିି ମୋ ଗଛରେ କେମିତି ଅଛି ସେ ପାଣି ଦେଲେ କି ନାଇଁ ତାଙ୍କର ଧ୍ୟାନ ଦେଲେ କି ନହିଁ ସବୁ ବାହାରେ ବସିକି ପଚାରୁଛିି ଧ୍ୟାନ ରଖୁଛି ବାହାରେ ଥିଲେ ବି ମୁଁ ଗଛ ଉପରେ ମୋର ଧ୍ୟାନ ରହୁଛି